ମୋର ପ୍ରଥମ ଉତ୍ପାଦ ଶାଢ଼ୀ ମୁଁ ଗୋଟିଏ ଶାଢ଼ୀ ଦୋକାନରୁ ଆଣିଥିଲି ସାତଶହ ଟଙ୍କା ଦେଇକି ସେ ଶାଢ଼ୀଟା ବହୁତ ବଢ଼ିଆ ଲାଗେ ପିନ୍ଧିବାକୁ ବହୁତ ସୁନ୍ଦର ଲାଗେ ଯେକୌଣସି ପୂଜାପାଠ ଗଲେ ମୁଁ ଅଧିକାଂଶ ସେ ଶାଢ଼ୀଟା ପିନ୍ଧେ ସେ ଶାଢ଼ୀଟା ପିନ୍ଧିବା ପାଇଁ ବହୁତ ବଢ଼ିଆ ଲାଗେ ବହୁତ ସଫ୍ଟ ଅଛି କଲର୍ ଫେଡ଼୍ ହୁଏନି ବହୁତ ସୁନ୍ଦର ଅଛି ଶାଢ଼ୀଟା ମତେ ବହୁତ ପସନ୍ଦ ଲାଗେ